ବିଭିନ୍ନ ଖାଦ୍ୟ ରୋଷେଇ କରିବାରର ଯେଉଁ ଅଭିଜ୍ଞତା ଅଛି ସେଇଟା ପ୍ରଥମେ ଆପଣଙ୍କୁ ପ୍ରଥମରୁ ଯିବାକୁ ପଡ଼ିବ କାରଣ ଅଭିଜ୍ଞ କେତେବେଳେ ଜଣେ ମଣିଷ ହୁଏ ଯେତେବେଳେ ସେ କରି କରି ଯାଏ ରୋଷେଇ ଗୋଟେ ଏଭଳି ଏକ ଜିନିଷ ଯେଉଁଟା କି ଆପଣ କରିଲେ ଆପଣଙ୍କ ହାତରେ ସେ ଅଭିଜ୍ଞତାଟି ବାହାରିବ ସେ ସ୍ଵାଦଟି ବାହାରିବ ଆପଣ ମଧ୍ୟ ଆପଣଙ୍କର ରୋଷେଇ ଯେଉଁ ଅଛି ସେ ତାହା ଦ୍ଵାରା ମଧ୍ୟ ଆପଣ ଲୋକଙ୍କୁ ପ୍ରସଂଶିତ ହେଇପାରିବେ ବା ଲୋକଙ୍କୁ ଭଲ ଭଲ ଖାଦ୍ୟ ଦେଇପାରିବେ ଏବଂ ମୋତେ ଲାଗୁଛି ରୋଷେଇରେ କେକ୍ କରିବା ତାହା ବହୁତ ସହଜ ଏବଂ ବିଭିନ୍ନ ପ୍ରକାରର ଯେଉଁ ପିଠା ଅଛି ଆମ ଓଡ଼ିଆ ଘରର ଯେଉଁ ପିଠା ଅଛି ସେ ସବୁ କରିବା ଟିକେ କଷ୍ଟକର କାରଣ ସେ ସବୁ ଜିନିଷ ବହୁତ ପାଗର କଥା ଥାଏ ବହୁତ ମାପଚୁପ ଥାଏ ତାର ପାଗ ଥାଏ ଯେଉଁଟା କି ଆମେ ଆମ ପୂର୍ବ ପିଢ଼ିଙ୍କଠୁ ଶୁଣିଚୁ ସେଇଟା କରିବାଟା ଟିକେ କଷ୍ଟକର ଥାଏ ତାକୁ କରି ଜାଣିଲେ ବହୁତ ସ୍ଵାଦ ନକରି ଜାଣିଲେ ବହୁତ ମାନେ ପାଟିକୁ ଭଲ ଲାଗିନଥାଏ ଆଉ